ଆମ ଗାଁ'ର ଲୋକମାନେ ଋଣ ନେବା ସାଧାରଣ ଅଟେ ସେମାନେ ବିଭିନ୍ନ ଉଦ୍ଦେଶ୍ୟରେ ଋଣ ନେଇଥାନ୍ତି ଯେପରିକି ବାହାଘର ହେଉ କିମ୍ବା ବାଇକ୍ ନେବା ପାଇଁ ହେଉ କାର୍ ନେବା ପାଇଁ ହେଉ କି ଘର କରିବାପାଇଁ ହେଉ କି ଅନେକ ବିଜ୍ନେସ୍ ଷ୍ଟାର୍ଟ କରିବା ପାଇଁ ହେଉ କି ଘରେ କୌଣସି ଅସୁବିଧା ପାଇଁ ହେଉ ସେମାନେ ଋଣ ଉଠାନ୍ତି ସେହି ଋଣ ଉଠେଇବା ପରେ ତାଙ୍କର ଅନେକ ସାହାଯ୍ୟକାରୀ ହୋଇଥାଏ ଯେପରିକି ଏକାଥରେ ବହୁତ ଟଙ୍କା ଧରି କରି ଅଳ୍ପ ଅଳ୍ପ ସମୟରେ ଅଳ୍ପ ଅଳ୍ପ ପଇସା ଦେବା ପାଇଁ ଦେବା ପାଇଁ ତାଙ୍କୁ ସୁବିଧା ହୋଇଥାଏ ସେମାନେ ଋଣ ନେବା ପାଇଁ ବ୍ୟାଙ୍କ୍ ମାଧ୍ୟମକୁ ଯାଇଥାନ୍ତି ସେମାନେ ଋଣ ନେବା ପାଇଁ ହେଲେ ମଧ୍ୟରେ ଗୋଟିଏ ଗ୍ରୁପ୍ କରିବାକୁ ପଡ଼ିଥାଏ ଏବଂ ସେମାନେ ଗ୍ରୁପ୍ରେ ଗୋଟିଏ ଏସ୍ ଏଚ୍ ଜି ହଉ କିମ୍ବା ଅନ୍ୟ କିଛି ହେଉ ତା'ର ନାମ ଦେବା ପାଇଁ ପଡ଼ିଥାଏ ଯେଉଁଥିରେ କି ଦଶଜଣ ସ୍ତ୍ରୀ କିମ୍ବା ଝିଅ ହେଉ ଅଠର ବର୍ଷରୁ ଅଧିକ ଝିଅ ହେଉ ରହିବା ନିହାତି ଆବଶ୍ୟକ ସେମାନେ ରହିଲେ ତାଙ୍କ ଭିତରୁ ଦୁଇଜଣ ଜଣେ ସେକ୍ରେଟେରୀ ପ୍ରେସିଡେଣ୍ଟ୍ ତାଙ୍କ ମଧ୍ୟରେ ସେକ୍ରେଟେରୀ ପ୍ରେସିଡେଣ୍ଟ୍ ରହିବା ଆବଶ୍ୟକ ଏବଂ ସେମାନେ ବ୍ୟାଙ୍କ୍ ଯାଇ ପଇସା ଉଠେଇ ପାରି ତାଙ୍କର ନିଜର ଅସୁବିଧାରେ କାର୍ଯ୍ୟ କରିପାରନ୍ତି